କିଏ କହୁଥିଲେ କଣ ହେଲା କୁହନ୍ତୁ ହଁ ହଁ ବରହମ୍ପୁର ଯିବାର ଅଛି ହଁ କେଉଁଠି ଆସିବି କି ହଁ କେଉଁଠି ଆସିବି ହଁ ଆସୁଛି ଆପଣ କେଉଁଠି ଅଛନ୍ତି କି ହଁ ଠିକ୍ ଅଛି ଆସୁଛି ଆପଣ କେଉଁଠି ଅଛନ୍ତି ଲୋକେସନ୍ଟା କୁହନ୍ତୁ ଠିକ୍ ଅଛି ଠିକ୍ ଅଛି ଆପଣ ହଉ କେତେଟା ବେଲେ ଆସିବି ଆପଣ କେତେଟା ବେଲେ ଫ୍ରି ଅଛନ୍ତି ଠିକ୍ ଅଛି ଠିକ୍ ଅଛି ଆଉ କୁହନ୍ତୁ ଆଉ କଣ କଣ ଆଉ କେଉଁଠି କେଉଁଠି ବୁଲିବା ଜାଗା ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ହ ହଉ ଠିକ୍ ଅଛି ଆରେ ଆପଣଙ୍କ ମୋତେ ବୁଲେଇବାକୁ ନେବେ ଯେ ଭଡ଼ା କେତେ ଗାଡ଼ିର ଆଡ଼ଭାନ୍ସ କଣ ଦେବାର ଅଛିନା ନା ଗଲାପରେ ଏକା ଜାଗାରେ ବୁଲେଇଲା ପରେ ବୁଲେଇଲା ପରେ ଦେଲେ ହେବ ତ

ଆଉ କୁହନ୍ତୁ ହଁ ମୁଁ ଆସୁଛି ତିନିଟା ଚାରିଟା ବେଲେ ଆଇବି ଏଇ ସକାଳେ ସକାଳେ ତିନିଟା ଭୋର ଭୋର ହଁ ସକାଳେ ତିନିଟା ଚାରିଟା ବେଲେ ବାହାରୁଛି ଦିନସାରା ବୁଲି ଯିବି ତାପରେ ସେଠି ଫେମସ୍ କଣ କଣ ଅଛି କଣ କଣ ଜାଗା ଭଲ ଭଲ ସେଠି ବୁଲେଇବ ଠିକ୍ ଅଛି ଭଲ ଭଲ ଜାଗା କେଉଁଠି ଅଛି ସେଠି ବୁଲେଇବ ଭଲରେ ସବୁ ଜାଣିଛନ୍ତି ତ ଭଲ ଜାଗା ଆପଣଙ୍କର ଠିକ୍ ଅଛି ଠିକ୍ ଅଛି ହଉ ମୁଁ ଆପଣଙ୍କର ଫୋନ୍ପେ ନମ୍ବର୍ କେଉଁଟାକି ନେଟ୍ କ୍ୟାଶ୍ ଏଇ ଏଡ଼ଭାନ୍ସ ପଠେଇଦେବି ହଉ ଠିକ୍ ଅଛି ମୁଁ ଏଡ଼ଭାନ୍ସ କେତେ ଦେବି ଆପଣ ମୋତେ ଘରକୁ ନେଇଯିବେନା ମୁଁ ସେଇଠି ଯିବାର ଅଛି ଆପଣ ମୋତେ ନେଇଯିବେନା ମୁଁ ଯିବାର ଅଛି

ଠିକ୍ ଅଛି ଠିକ୍ ଅଛି

ହଉ ଆଉ ହଉ ଠିକ୍ ଅଛି ରଖନ୍ତୁ